ହ୍ୟାଲୋ ଆପଣ ଟ୍ରାଭେଲର ମାଆ ତାରିଣୀ କହୁଛନ୍ତି ତ ଠିକ୍ ଅଛି ଆପଣ ଗୋଟିଏ ବୋଲରଟେ ଆଉ ମୋ ପାଇଁ ବୁକିଂ କରିଦେଇଥିବେ ମୁଁ ସେ ବୋଲରରେ ଯିବାର ଅଛି ଆମର ବଲାଙ୍ଗୀର ହରିଶଙ୍କର ନୃସିଂହନାଥ ଏବଂ ସମ୍ବଲପୁର ଦେଇ ହୀରାକୁଦ ଡ଼୍ୟାମ ଦେଇ ଘଣ୍ଟେଶ୍ୱରୀ ଆଉ ବାଙ୍କେଶ୍ୱର ଦେଖିକି ଆମେ ଆସିବାକୁ ଦୁଇ ତିନି ଦିନି ଲାଗିଯିବ ଏବଂ ସେହି ଯେଉଁ ଗାଡ଼ିର ଆମର କିଲୋମିଟର ପିଛା କେତେ ଭଡ଼ା ସେଇଟା ଟିକିଏ ମୋତେ ଭଲଭାବରେ ଆପଣ କହିଥାନ୍ତେ ଯାହାଫଳରେ କି ଆମ ସପରିବାର ସେ ଗାଡ଼ିରେ ଯିବା ପାଇଁ ଆମେ ବନ୍ଦୋବସ୍ତ କରିଛି ଏବଂ ସେଇଠି ମଧ୍ୟ ଦୁଇ ଚାରି ଦିନ ଟାଇମ ନେବୁ ଆମେ ରହିବୁ ତେଣୁ ସେହି ହିସାବରେ ଆପଣ କିଲୋମିଟର ପିଛା କେତେ ମୋତେ ଟିକିଏ କୁହନ୍ତୁ